ଆମର ଗାଁରେ କୁମାର ପୂର୍ଣ୍ଣିମା ହୁଏ ପିଲାମାନେ ଖେଳନ୍ତି ଆମେ ବି ଖେଳୁ ଆଉ ପିଠାପଣା ହୁଏ ଘରେ ମଜାରେ ପିଠାପଣା ଖାଉ ତାସ ଧରି ଖେଳୁ ନୂଆ ପୋଷାକ ପିନ୍ଧୁ ଘର ବୁଲୁ ଚିତା ପକାଉ ଅଳତା ଲଗାଉ ବହୁତ ବଢ଼ିଆ ମଜା ହୁଏ କୁମାର ପୂର୍ଣ୍ଣମୀ ରଜ ବି ହୁଏ ରଜ ତିନ ଦିନ ଯାକ ଦୋଳିରେ ବସୁ ପିଠାପଣା ଖାଉ ଘର ଘର ବୁଲୁ କାଚ କଉଡ଼ି ଖେଳୁ ଦୋଳି ଖେଳୁ ବହୁତ ବଢ଼ିଆ ଲାଗେ ରଜ କୁମାରପୂର୍ଣ୍ଣିମା ବି ହୁଏ ଦୁର୍ଗା ପୂଜା ବି ହୁଏ ଦୂର୍ଗା ପୂଜାରେ ବି ଦୁର୍ଗା ଦେବୀ ଆମର ପୂଜା ପାଆନ୍ତି ଲକ୍ଷ୍ମୀ ଦେବୀଙ୍କୁ ପୂଜା କରାଯାଏ ହୋମ ଯଜ୍ଞ ହୁଏ ଦାନ ଧର୍ମ ହୁଏ ଭକ୍ତମାନଙ୍କୁ ଅନ୍ନ ଭୋଜନ କରା କରିବା ପାଇଁ ଦିଆଯାଏ ଆଉ ଆମେ ମଜା ନଉ ବହୁତ ବଢ଼ିଆ ଖୁସି ଲାଗେ ବିସର୍ଜନ ବି ହୁଏ ବିସର୍ଜନ ସମୟରେ ଯେତିକି ଖୁସି ଅନୁଭବ କରୁ ସେତିକି ଦୁଃଖ ବି ଲାଗେ ଆମେ ମାଆଙ୍କୁ ଏତେ ସୁନ୍ଦର ସଜେଇକିରି କରିକି ପୂଜା ଦେଇଥାଉ କେମିତି ଆମେ ବିସର୍ଜନ ଜଳରେ କରୁ ବୋଲି ଆମକୁ ଏତେ କଷ୍ଟ ଲାଗେ ଆଉ ଆମେ ଆମର ଅଞ୍ଚଳରେ ସବୁ ପ୍ରକାର ପର୍ବ ପାଳନ କରାଯାଏ